କୋଭିଡ଼୍ ତ ଆମର୍ ଅଞ୍ଚଳରେ ସବୁ ଆଡ଼େ ବ୍ୟାପିଗଲା ଆରୁ ଧୀରେ ଧୀରେ ଗାଁ ଗହଲି ଯିନେ ଥିବୁଁ ବୋଲେ ଆମେ କେନ୍ ଗାଁମାନେ ବି ଯାଇନିପାର୍ବା କି କିଛି ନାଇଁ ଆରୁ କୋଭିଡ଼୍ କିନ୍ କି ଦେଖ୍ବା କାଁଣା ବୋଲିକରି ଲୋକ୍ମାନେ କହିସନ୍ ହେଥିର ଲାଗି କିନ୍ ଗାଁ ବି ଯିବାର୍ ନାଇଁ କି କିନି ଏବେ କୋଭିଡ଼ ବି ହେତ୍ କି ମାରତ୍ମକ ରୋଗ୍ ନେଇହବାର୍ ବି ଏବେ ବୋଲେ କୋଭିଡ଼୍ ଟିକାମାନେ ଦଉଛନ୍ତି କି ନାଇ ତିନ୍ ଥର୍ ଭାକ୍ସିନ୍ ମାନ୍ କରୁଛନ୍ ଏଇନେ ତ ଆରୁ ଏନ୍ତା ଡ଼ୋଜ୍ ଦେଇକରି ଏବେ ଟୀକାମାନେ ଦଉଛଁ ଆରୁ ହେଥିରଲାଗି ବେଶୀ ନାଇଁ ଆର୍ କୋଭିଡ଼୍ ନା ବହୁତ୍ ଲୋକ୍ ଏନ୍ତା ବଡ଼୍ ବଡ଼୍ ଲୋକମାନେ ବି ଖରାପ୍ ହୋଇଗଲେ ଯେ ଆମର୍ ଇନେ ବି କୋଭିଡ଼୍ ନା ଇନେ ଭି ହସ୍ପିଟାଲ୍ ମାନଙ୍କେ ଭଲ୍ ନେଇ ହେ ଫେର୍ ଭୁବନେଶ୍ୱର୍ କଟକ୍ ନେ ସବୁ ଯାଇକରି କୋଭିଡ଼୍ ଥି ଖରାପ୍ ବି ହେଇଯାଇଛଁ ଦେହତ୍ୟାଗ କରିଛଁ ହେଲେ ଆମର୍ ନିଜର୍ ସମ୍ୱନ୍ଧ ଲେକମାନେ ଭି ଖୁବ୍ ଖରାପ୍ ହୋଇଯାଇଛନ୍ତି ଆମକୁ ବହୁତ୍ ଖରାପ୍ ଲାଗଲା